ଆମକୁ କୃଷି ପାଇଁ ସରକାରଙ୍କ ଠାରୁ ବିଭିନ୍ନ ପ୍ରକାରର ସହାୟତା ମିଳୁଅଛି ସେଥିମଧ୍ୟରୁ ସରକାର ଆମକୁ ବିଭିନ୍ନ ପ୍ରକାର ବିହନ ପ୍ରଦାନ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ସାର ମଧ୍ୟ ପ୍ରଦାନ କରୁଛନ୍ତି ଏବଂ କୀଟନାଶକ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି ଆଉ ଚାଷ କରିବା ପାଇଁ ସରକାର ଆମମାନଙ୍କୁ କୃଷି ଋଣ ଏବଂ ବିଭିନ୍ନ ପ୍ରକାର ଋଣ ମଧ୍ୟ ପ୍ରଦାନ କରୁଛନ୍ତି ସେଥିମଧ୍ୟରୁ ଆହୁରି ଏକ ଋଣ ଅଛି କାଳିଆ ଯୋଜନା ଯାହାଦ୍ୱାରା କି କୃଷକମାନେ ବହୁତ ଉପକୃତ ହଉଛନ୍ତି ଏବଂ କୃଷି କରିବାରେ ବହୁତ ବହୁତ ଉପକୃତ ଲାଭ କରୁଛନ୍ତି ଏବଂ ଆମେ ସରକାରଙ୍କ ପାଖରୁ ବହୁତ କିଛି ସୁବିଧା ମଧ୍ୟ ପାଇପାରୁଛୁ ସରକାରଙ୍କଠୁ ଆମେ ଆଶା କରୁଅଛୁ ଯେ କି ଆମ ପାଖରେ କିଛି କୃଷକ ବଜାର କିମ୍ବା ଧାନମଣ୍ଡି କିମ୍ବା ଫସଲ ମଣ୍ଡି ଖୋଲିଥିଲେ ଆମକୁ ଫସଲ ଗୁଡ଼ିକୁ ବ୍ୟବସାୟ କରିବା ପାଇଁ କିମ୍ବା ବିକ୍ରି କରିବା ପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ଆମେ ଫସଲ ମଣ୍ଡିରେ ଅତି ସୁଲଭ ମୂଲ୍ୟରେ ଫସଲ ଗୁଡ଼ିକୁ ଆମେ ବିକ୍ରି କରିପାରିଥାନ୍ତେ ଏବଂ ନିଜର ଭରପୂର ପୋଷଣ ମଧ୍ୟ କରିପାରିଥାନ୍ତେ ସରକାରଙ୍କ ନିକଟରେ ଆମର ଏତିକି ହିଁ ଦାବି ରହୁଛି ଯେ ସରକାର ଆମ ଅଞ୍ଚଳରେ ଆମ ଆମ ପାଖାପାଖି ଅଞ୍ଚଳରେ ଏକ ଧାନ କୃଷକ ମଣ୍ଡି କିମ୍ବା କୃଷକ ବଜାର କରି ଦିଅନ୍ତୁ ଯାହାଫଳରେ ଆମ ଅଞ୍ଚଳର ଲୋକମାନେ ସୁଲଭ ମୂଲ୍ୟରେ ଫସଲକୁ ବିକ୍ରି କରି ନିଜର ଭରଣ ପୋଷଣ କରିପାରିବେ